ମୁଁ ଭାବୁଛି ଆଜିର ସମ୍ବାଦ ବା ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଇନଥାଏ କାହିଁକି ନା ଆଜିର ଆମର ଗ୍ରାମାଞ୍ଚଳରେ ଅନେକ ଘଟଣା ଘଟୁଛି କିନ୍ତୁ ତାହା ପ୍ରାୟ ସମ୍ବାଦ ବା ଗଣମାଧ୍ୟମରେ ସେଥିରେ ସ୍ଥାନ ପାଇ ନାହିଁ ସମ୍ବାଦ ବା ଗଣମାଧ୍ୟମ କେଉଁଥିରେ ସ୍ଥାନ ପାଏ ନା ଯେଉଁଥିରେ ସେମାନେ ଏବଂ ସରକାର ଫାଇଦା ଥିବ ସେହିଭଳିଆ ଜାଗାରେ ସେମାନେ ବେଶୀ ସେହି ଜିନିଷଟାକୁ ପ୍ରସଙ୍ଗ କରିଥାନ୍ତି ଯେଉଁଥିରେକି ଆମର ନେତା ହେଉ କି ମନ୍ତ୍ରୀ ହେଉ ସେମାନେ ଆସିଲେ ସେମାନେ କେମିତି ଆସିଲେ କେମିତି ବସିଲେ କେମିତି ଖାଇଲେ କେମିତି କ'ଣ କଲେ ଏରୁ ଜେଡ଼୍ ଭଳିଆ ଦେଖାଏ ଆମ ଗ୍ରାମାଞ୍ଚଳରେ ଯଦି କିଛି ଗୋଟେ ଘଟଣା ଘଟିଥାଏ ତା'ହେଲେ ସେ ଗଣମାଧ୍ୟମ ଗ୍ରାମାଞ୍ଚଳକୁ ବି ଆସି ନଥାଏ କିମ୍ବା ସେହିଭଳି ପ୍ରସଙ୍ଗକୁ ଦେଖାଇନଥାଏ ଯେଉଁଥିରେ କି ବଜାର ବା ଆମର ସହର ବଜାରରେ ଯେଉଁ ଭଳିଆ ଗଣମାଧ୍ୟମ ଗୋଟିଏ କିଛି ଗୋଟିଏ ଛୋଟ ଘଟଣା ଘଟିଗଲେ ମଧ୍ୟ ସାଙ୍ଗେ ସାଙ୍ଗେ ସେଠାରେ ଗଣମାଧ୍ୟମ ପହଞ୍ଚିଯାଏ କିନ୍ତୁ ଗ୍ରାମାଞ୍ଚଳରେ ସେହି ଜିନିଷଠାରେ ବହୁତ ବ୍ୟତିକ୍ରମ ଦେଖା ଦେଇଥାଏ ଆମ ଗାଁରେ ମଧ୍ୟ ଥରେ ବାତ୍ୟା ହୋଇଥିଲା ଯେଉଁଥିରେକି ଆମ ଗାଁର ଅନେକ ଘର ଭାଙ୍ଗିଯାଇଥିଲା ଏବଂ ଲୋକମାନେ ବହୁତ ହଇରାଣ ହୋଇଥିଲେ କିନ୍ତୁ ସେହି ଘଟଣାଗୁଡ଼ିକ ଆମେ ଗଣମାଧ୍ୟମରେ କିମ୍ବା ସମ୍ବାଦ ଆମର ପେପର୍ ମାଧ୍ୟମରେ ତାହା ଦେଖିବାକୁ ପାଇନଥିଲୁ ଏହି ଗୁଡ଼ିକ ଗୋଟିଏ ଆମକୁ ବହୁତ ଦୁଃଖ ଦିଏ ଏବଂ ଆମକୁ ବହୁତ ଖରାପ ଲାଗେ ଏଥିପାଇଁ ଯେ ଗ୍ରାମ ଭିତରେ ରହୁଥିବା ଗରିବ ଏବଂ ଗରିବ ଲୋକମାନଙ୍କର ଦୁଃଖ ବିଷୟରେ ଯଦି ଆମର ସମ୍ବାଦ କିମ୍ବା ଗଣମାଧ୍ୟମ ତାହାକୁ ପ୍ରସଙ୍ଗ କରି ସରକାର ମଧ୍ୟରେ ପହଞ୍ଚାଇଥାନ୍ତେ ତା'ହେଲେ ଆମକୁ ବହୁତ ଭଲ ଲାଗିଥାନ୍ତା ତେଣୁ ଏହି ବିଷୟରେ କହିବାକୁ ଗଲେ କ'ଣ ହେଉଛି ନା ସମ୍ବାଦ ଗଣମାଧ୍ୟମ କେବଳ ସରକାରମାନଙ୍କ ପାଇଁ ଅଧିକ କାମ କରୁଛି ଏବଂ ଆମ ଗରିବ ଲୋକମାନଙ୍କର ଦୁଃଖ ବୁଝିବା ପାଇଁ ଗ୍ରାମାଞ୍ଚଳକୁ ଏତେ ମାତ୍ରାରେ ସେ ପ୍ରଭାବିତ କରିପାରୁନାହାନ୍ତି ଏଥିପାଇଁ କି ଆମର ଗରିବ ଲୋକମାନେ ତାଙ୍କର ଯେଉଁ ସୁବିଧା ଅସୁବିଧା ଜିନିଷଗୁଡ଼ିକ ଆମ ସରକାର ପାଖରେ ପହଞ୍ଚିପାରୁନାହିଁ